ପରିବାରର ମହିଳାମାନେ ମାଛ ଧରିବାର ଯାଆନ୍ତିନାହିଁ କାରଣ ସେମାନେ ଆମେ ମାଛ ମାଛ ଧରି ଯାଉ ଜାଲ ପକାଇ ନଈକୁ କିମ୍ବା ସମୁଦ୍ରକୁ ସେମାନେ ଆମ ସହିତ ଯାଆନ୍ତି ବ୍ୟାଗ୍ ଧରି ମାଛ ଗୋଟାଇବାକୁ ମହିଳାମାନେ ବିଶେଷ କରି ବାହାରକୁ ଯାଆନ୍ତି ଘରର କାମ ରୋଷେଇ କରିବା ଘର ସମ୍ଭାଳିବା ଘରର ଝାଡ଼ୁ ପୋଛା କେମିତି ଖାଇବେ ଘର କାମ ସକାଳୁ ଉଠି ସେମାନେ ଘରଲୋକଙ୍କ ପାଇଁ ଖାଇବା ବନାଇବା ପିଲାମାନଙ୍କୁ ସ୍କୁଲ ଯିବା ପାଇଁ ରେଡ଼ି କରିବା ଏମିତି ବହୁତ କିଛି କାମ ମହିଳାମାନେ କରନ୍ତି ମୁଖ୍ୟତଃ ମହିଳାମାନେ ମାଛ ଧରିବାକୁ ସମୁଦ୍ରକୁ ଯାଆନ୍ତି ନାହିଁ ଏଥିପାଇଁ ଯେ କି ସମୁଦ୍ରର ପାଣି ବହୁତ ସବୁ ମହିଳାମାନେ ତ ପହଁରା ଶିଖିନଥାନ୍ତି ସେଥିପାଇଁ ସେମାନେ ସମୁଦ୍ରକୁ ମାଛ ଧରିବାକୁ ଯାଆନ୍ତିନାହିଁ ଡରନ୍ତି ପାଣିର ଢେଉ ଦେଖି ସମୁଦ୍ର ଢେଉ ଦେଖି ସେମାନେ ସମୁଦ୍ର ଭିତରକୁ ଆସିବାକୁ ଡରନ୍ତି ମୁଖ୍ୟତଃ ମହିଳାମାନେ ଏତେ ପହଁରା ତ ଶିଖିନଥିବେ ନା ସେଥିପାଇଁ ସେମାନେ ସମୁଦ୍ରକୁ ଯିବାକୁ ଡରନ୍ତି ସମୁଦ୍ର ଭିତରେ ଯେଉଁ ଢେଉ ଯେଉଁ ପାଣି ପାଣିର ଗର୍ଜନ ସେଥିପାଇଁ ମହିଳାମାନେ ଡରନ୍ତି ମୁଖ୍ୟତଃ ମହିଳାମାନେ ଆଜିକାଲି ଆଉ ଏତେ ମାଛ ଧରିବାକୁ ପସନ୍ଦ କରୁନାହାଁନ୍ତି ସେମାନେ ଏବେ ସବୁ ଆମର ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ବହୁତ ରୋଜଗାର କଲେଣି ସେମାନେ ସ୍ୱାବଲମ୍ବୀ ହେଲେଣି ମହିଳାମାନ ଆମ ଦେଶ ବଢ଼ୁଛି ମହିଳାମାନଙ୍କୁ ଶିକ୍ଷାର ଭଲ ଯୋଗାଇ ଦିଆଯାଉଥିବାରୁ ସେମାନେ ଏବେ ବହୁତ ଆଗକୁ ବଢ଼ିଲେଣି ମହିଳାମାନେ ବହୁତ ଡେଭଲପ୍ କଲେଣି